ଘରୋଇ ଘରୋଇ ଆନ୍ତର୍ଜାତୀୟ ହୋଲ୍ସେଲ୍ ମାନେ ପନିପରିବା ଚାଷ କରିକି ଘରେ ରଖି ବିକ୍ରି କରୁଛନ୍ତି ଏବଂ ଘରେ ରହି ବିକ୍ରି କରୁଛନ୍ତି ଚାଷ କରିକି ପନିପରିବା ବିକ୍ରି କରୁଛନ୍ତି ଏବଂ ସବୁ ଗାଁର ଲୋକମାନେ ବି କିଣିବାକୁ ଆସୁଛନ୍ତି ବିକ୍ରି ହେଉଛି ଆଉ ନିଜେ ବି ଘରେ ୟୁଜ୍ କରାହେଉଛି ଛୋଟିଆ ଦୋକାନଟି ଅଛି ଘରେ ନିଜେ ବି ୟୁଜ୍ କରୁଛନ୍ତି ଏବଂ ଗାଁରେ ବି ଗାଁର ଲୋକମାନେ ବି କିଣାକିଣି କରି ଆସୁଛନ୍ତି ଆଉ ଗ୍ରାମ ପଞ୍ଚାୟତ ବଜାର କୃଷକ ବଜାର କୃଷକମାନେ ନିଜେ ଚାଷ କରିକି ଏମତି ଗାଁରେ ମାନେ ଗାଁ ଦାଣ୍ଡରେ ପନିପରିବା ଦୋକାନ କରିକି ସେଠୁ ପନିପରିବା ବସାଇଥାନ୍ତି ଏବଂ ସେଇଟା ବିକ୍ରି ହଉଚି ସବୁ କିଣୁଛନ୍ତି ଗାଁର ଲୋକମାନେ ସବୁ ଯାଇକି ପନିପରିବା କିଣିକି ଆଣୁଛନ୍ତି ପନିପରିବା କିଣି ଆଣିକି ରୋଷେଇ କରିକି ଖାଉଛନ୍ତି ଭଲରେ ରହୁଛନ୍ତି ଆଉ ମୁନସିପାଲଟି ମାର୍କେଟିଙ୍ଗ ମାନେ ଏମତି ବାହାରେ ଏବେ ଗୋଟେ କୃଷକ ଚାଷ କରିକି ସିଏ ଅନ୍ୟ ଅନ୍ୟକୁ ବିକ୍ରି କରୁଛି ସେ ତାକୁ ସେ କମ୍ ଦାମ୍ରେ ନେଇକି ସେଟା ଆଉ ଗୋଟେ ବଜାର ମାର୍କେଟ୍ରେ ଅନ୍ୟ ଲୋକ ପାଖରେ ବହୁତ ବହୁତ ଦାମ୍ରେ ବିକ୍ରି କରୁଚି ସେ ଆମଠାରୁ କୋଡ଼ିଏ ଟଙ୍କାରେ ନେଇକି ସେଇଠି ଯାଇକି ଦଶ୍ କୋଡ଼ିଏ ଟଙ୍କା ବେଶୀ ଲାଭ ରଖୁଛି ତିରିଶି ଚାଳିଶ୍ରେ ଏମିତି ଆମଠୁ ଅଧିକାରେ ଅଲଗା ଆ ଡ଼େ ମାର୍କେଟ୍ରେ ଯାଇକି ବିକ୍ରି କରୁଛି